ମୁଁ ଜାଣିବା ଭିତରେ ସୁର ରାଉତରାୟ ଜଣେ ଅନୁଭିଜ୍ଞ ରାଜନେତା

ଯିଏ ବିପଦରେ ପଡ଼ିଥିବ ତାଙ୍କର ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ପ୍ରାୟତଃ ତାଙ୍କ ପାଖରେ ୟେ ବିଜେପି ନେତା ୟେ ବିଜେଡ଼ି ନେତା ୟେ କଂଗ୍ରେସ ନେତା ସେମିତି କିଛି ପାତରଅନ୍ତର ନାହିଁ ଏଣୁକରି ମୁଁ ଜାଣିବା ଭିତରେ ସୁର ରାଉତରାୟ ଜଣେ ଭଲ ରାଜନୈତିକ ନେତା